ମୋର ପ୍ରିୟ ପୁସ୍ତକ ହେଉଛି ମହାଭାରତ ଏହା ମୋତେ ପଢ଼ିବାକୁ ବହୁତ ଭଲ ଲାଗେ ଏଥିରେ କୌରବ ଏବଂ ପାଣ୍ଡବମାନଙ୍କର କଥା ବହୁତ ବର୍ଣ୍ଣନା କରାଯାଇଛି ଏହି ପୁସ୍ତକରେ ଏବଂ ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗରେ ଜନ୍ମଗ୍ରହଣ କରିଥିଲେ ଭାଗବତ ପୁରାଣ ଶୁଣାଇଥିଲେ ଅର୍ଜୁନଙ୍କୁ ଆଉ ତାଙ୍କର ଭାଗବତ ପୁରାଣ ଯେତେବେଳେ ଶୁଣାଇଥିଲେ ସେତେବେଳେ ସାତଦିନ ସାତରାତି ସେ ସମୟକୁ ଅଟକାଇ ଦେଇଥିଲେ ଏବଂ ସେହି ସମୟ ଭିତରେ ସେ ଅର୍ଜୁନଙ୍କୁ ସେହି ଶିକ୍ଷା ଦେଇଥିଲେ ଭାଗବତ ପୁରାଣ ଯାହାକି ପୁରାଣରେ ବର୍ଣ୍ଣନା କରାଯାଇଛି ସେହି ବିଷୟରେ ଆଉ ସେ ଭାଗବତ ପୁରାଣକୁ କେବଳ ଅର୍ଜୁନ ହିଁ ଶୁଣିପାରିଥିଲେ ଆଉ କେହି ବି ଶୁଣିପାରିନଥିଲେ ସମସ୍ତେ ସେହି ସମୟରେ ଅଟକିକି ରହିଯାଇଥିଲେ ଏବଂ ଧୃତରାଷ୍ଟ୍ରଙ୍କର ମନ୍ତ୍ରୀ ଯିଏ ସଞ୍ଜୟ ଥିଲେ ସେ ଦିବ୍ୟଚକ୍ଷୁ ପାଇଥିଲେ ଋଷିମାନଙ୍କ ଦ୍ୱାରା ସେ ଦେଖିପାରିଥିଲେ ଅର୍ଜୁନ ଦେଖିପାରିଥିଲେ ଏବଂ ବେଲାଳସେନ ଯାହାର ମୁଣ୍ଡ କଟାହୋଇଥିଲା ପାହାଡ଼ ଉପରେ ଭଗବାନ ରଖିଦେଇଥିଲେ ତିନିଜଣ ତାଙ୍କର ବିଶ୍ଵରୂପକୁ ଦେଖିଥିଲେ ମହାଭାରତ ପୁରାଣ ଶୁଣିଥିଲେ ଏହି ମହାଭାରତ ପୁରାଣ ପଢ଼ିବା ପାଇଁ ବହୁତ ଭଲଲାଗେ ଆଧ୍ୟାତ୍ମିକ କଥା ଏଥିରେ ବହୁତ ବର୍ଣ୍ଣନା କରାଯାଇଛି ସେଥିପାଇଁ ମୋତେ ଏ ଆଧ୍ୟାତ୍ମିକ ଜ୍ଞାନ ଯୋଗୁଁ ମହାଭାରତ ବହୁତ ଭଲଲାଗେ